ଆମ ଦେଶରେ ସରକାରୀ ଡାକ୍ତରଖାନା ମାନଙ୍କରେ ଡାକ୍ତରମାନେ ଠିକ୍ ସମୟରେ ଆସି ନଥାନ୍ତି ଏବଂ ଡାକ୍ତର ମାନଙ୍କର ସଂଖ୍ୟା କମ ଥିବାରୁ ଲୋକମାନେ ଅଧିକ ଲମ୍ବା ଧାଡ଼ି ଲଗେଇଥାନ୍ତି ଯାହାଫଳରେ ରୋଗୀମାନେ ଅଧିକ ସମୟ ଧରି ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିଥାଏ ଓ ବହୁତ ହଇରାଣ ମଧ୍ୟ ହୋଇଥାନ୍ତି ଅଧିକ ମାତ୍ରାରେ ଶୌଚାଳୟ ନଥାଏ କମ ଥିଲେ ମଧ୍ୟ ତାହା ଅଧିକାଂଶ ସମୟ ମଇଳା ରହିଥାଏ ଡାକ୍ତରଖାନାରେ ଅଧିକ ବେଡ଼୍ ନଥାଏ ଯଦ୍ୱାରା ରୋଗୀମାନେ ତଳେ ମସିଣା ପକାଇ ଶୋଇଥାନ୍ତି ଔଷଧ ପାଇଁ ଆମକୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼େ ଡାକ୍ତରଖାନା ମାନଙ୍କରେ ଅଧିକ ରକ୍ତ ନଥାଏ ଆମ ଦେଶ ତୁଳନାରେ ବାହାର ଦେଶ ମାନଙ୍କରେ ଡାକ୍ତରଖାନା ପରିଷ୍କାର ରହିଥାଏ ଏଠାରେ ସ୍ଵାଚ୍ଛାଳୟ ଗୁଡ଼ିକ ସଫା ରହିଥାଏ ବାହାର ଦେଶରେ ଅଧିକ ଟେକ୍ନୋଲୋଜି ଥିବାରୁ ବିଭିନ୍ନ ରୋଗ ରୁ ଲୋକମାନଙ୍କୁ ବଞ୍ଚେଇ ପାରିଥାନ୍ତି